ହ୍ୟାଲୋ ରେଷ୍ଟୁରାଣ୍ଟ ବନ୍ଦଥିଲା ଚଲ୍ଲାନ କିନିଁ ବୋ ସତିଆ ଯଦି ବି ଚଲୁଛେ ବଲେ ଜଲଦି ଟିକେ ଖାନା ସଫାସୁତର୍ କରିକି କରୁଛନ୍ କିନି ସେଟା ଅର୍ଡର୍ କରବାର୍ ଅଛେ ସେଥିରଲାଗି ତୋତେ ମୁଇଁ ଫୋନ୍ କରିଛେଁ ଭଲ୍ କରି ରାନ୍ଧୁଛନ୍ କି ନେଇଁ ସଫା ସୁତରରେ ବନ୍ଦ ହେଇଥିଲା ସେଟା ଖୁଲିଛେ କେଁ ଯଦି ଖୁଲିଛେ ବେଲେ ସେନ ଭଲ୍ କରି ସେଟା କରୁଛନ୍ କିନି ଯେ ମୁଇଁ ଅର୍ଡ଼ର୍ କରବାର୍ ଅଛେ ହେତିରଲାଗି ଫୋନ୍ କରିଥିଲି ତୋତେ ଯଦି ବି ସେମାନେ ସଫାସୁତର୍ କରି କରୁଛନ୍ ଯେନ୍ଟା ବନ୍ଦ ଥିଲା ହେନେ ଯେନ୍ତି ଯଦି ବି କରୁଛନ୍ ବଏଲେ ସେଟା ମୋତେ ଅର୍ଡ଼ର୍ କର୍ବା ଲାଗି ହେତିରଲାଗି କହ ଭଲ୍ କରି ସଫାସୁତର ଯଦି କରୁଛନ୍ ବେଲେ ମୋର୍ ଅର୍ଡ଼ର୍ କରବାର୍ ଅଛେ ଆଉ ସେତିର୍ ଲାଗି ମୁଇଁ ତୋତେ ଫୋନ୍ କରିକିରି ମୁଇଁ କହୁଛେଁ ବହୁତ୍ ଦିନୁ ବନ୍ଦଥିଲା ଭାଏଲ୍ ବନ୍ଦ ନାଇଁ ଖୁଲିଥିବାକେ ମୁଇଁ ତୋତେ ଫୋନ୍ କରିକରି କହୁଛେଁ ଭଲ୍ ସଫାସୁତର ଖାନା ବନାସନ୍ ବୋଲିକରି ଗଲ୍ ରେଷ୍ଟୁରାଣ୍ଟ ଖୁଲଲାନ୍ କି ନାଇଁ ବୋଲି ମୁଇଁ ତୋତେ ଫୋନ୍ କରି କରି କହୁଛେ ଯଦି ଖୁଲା ହେଇଛେ ବେଲେ ତୁଇ ଯେତେ ଜଲଦି ପାରୁଛୁ ଭନ୍ କ୍ ପାର୍ସଲଟେ ପଠେନେ ଯେ ମୁଇଁ ପଇସା ଦେମି ତୋତେ